ହ୍ୟାଲୋ ଆଲୋକ ଟ୍ରାଭେଲ୍ସରୁ କହୁଥିଲେ ହଁ ମୁଁ ଏହି ଭଦ୍ରକ ଟାଉନରୁ କହୁଥିଲି ଆମେ ତ ଆପଣଙ୍କର ଟ୍ରାନ୍ସପୋଟ୍ ଏଜେନ୍ସିରୁ ଆଗରୁ ଗାଡ଼ି ନେଇଛୁ କେତେଥର ନେଇଛୁ ଆଉ ଏବେ ଡିସେମ୍ବର ଯେଉଁ ଛୁଟି ଆସୁଛି ଏବେ ଆମେ ଡିସେମ୍ବର ପଚିଶରେ ତିନିଦିନ ପାଇଁ ଟିକିଏ ବାଲେଶ୍ୱର ଚାନ୍ଦିପୁର ଜଳେଶ୍ୱର ଦିଘା ଯିବାପାଇଁ ଚାହୁଁଛୁ ତେଣୁ ଆପଣଙ୍କ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ଏକ ଚାରି ଚକିଆ ଗାଡ଼ି ନେବା ପାଇଁ ଚାହୁଁଛୁ ତିନି ଦିନ ପାଇଁ ଏଥିରେ ଆମେ ଏବଂ ଆମର ସାଙ୍ଗମାନେ ମଧ୍ୟ ଯିବୁ ଆଉ ଏହି ଗାଡ଼ିଟିକୁ ତିନିଦିନ ଆମେ ବୁକ୍ କରିବାକୁ ଚାହୁଁଛୁ ଆପଣଙ୍କର ଗାଡ଼ିର କୌଣସି ରିହାତି ସେହି ସମୟରେ ଅଛି କି କହିବେ ଏବଂ ଯଦି କହିବେ ଆମେ କାଲି ଯାଇଁ ଆପଣଙ୍କର ଗାଡ଼ି ଟ୍ରାଭେଲ୍ସ ଏଜେନ୍ସିରୁ ବୁକ୍ କରିବୁ ଏବଂ ତା'ପାଇଁ ମଧ୍ୟ କେତେକ କେତେକ ପେମେଣ୍ଟ ମଧ୍ୟ ଆଡ଼ଭାନ୍ସ ଦେବୁ ତେଣୁ ଆପଣ କୁହନ୍ତୁ ଏଇ ଯେଉଁ ଡିସେମ୍ବର ପଚିଶରେ କୌଣସି ଅଫର୍ ଅଛି କି ଆପଣଙ୍କ ଏଜେନ୍ସି ତରଫରୁ ଆଉ ସେହି ଅଫର୍ ଯେଉଁଟାକି ଅନ୍ୟ ଟ୍ରାଭେଲ୍ ଏଜେନ୍ସି ମାନେ ମଧ୍ୟ ଦେଉଛନ୍ତି କେତେ ଆମେ କାଲି ଗଲେ କିଲୋମିଟର ପିଛା କେତେ ପଡ଼ିବ ଆଉ ଦୈନିକ ହଲ୍ଟ ଚାର୍ଜ କେତେ ପଡ଼ିବ ଏବଂ ଅନ୍ୟାନ୍ୟ କେତେ କଷ୍ଟ ପଡ଼ିବ ଫୁଏଲ ଚାର୍ଜ କେତେ ପଡ଼ିବ ସେ ବିଷୟରେ ମଧ୍ୟ ଆପଣ ଆମକୁ କହିବେ